ମୁଁ ରୋଷେଇ କରିବା ଟାଇମ ରେ ମୁଁ ନିଜେ ସତର୍କ ରହିଥାଏ ଆଉ ମୋର ଶାଢ଼ୀକୁ ସେ ତ ଉ କୁ ସତର୍କର ସହିତ ମାନେ ଆୟତ୍ତରେ ରଖିଥାଏ ଆଉ ରୋଷେଇ କରିବା ଟାଇମ ରେ ମୁଁ ଛୋଟ ପିଲାମାନଙ୍କୁ ଭିତରକୁ ନିଏ ନାହିଁ କାରଣ ଛୋଟ ପିଲା ସେମାନେ ଇଏ ପାଖରେ ବି କୌଣସି ଜାଳ ସାମଗ୍ରୀ ପାଖାପାଖି ମୁଁ ରଖେ ନାହିଁ କାରଣ ସେ ବି ହୁଏ ତ କୁଆଡ଼େ ମୁଁ ପଳାଇଯାଇପାରେ ସିଏ ଲାଗିଯିବ ତେଣୁ ଗ୍ୟାସ୍ ରେ ବି ମୁଁ ରୋଷେଇ କଲା ଟାଇମ ରେ ମୁଁ ଗ୍ୟାସ୍ ରୋଷେଇ ସରିବା ପରେ ଗ୍ୟାସ୍ ର ଚୁଲ୍ଲା ଆଉ ତାର ଟାଙ୍କିରୁ ମୁଁ ତାକୁ ବନ୍ଦ କରିଥାଏ